ମୋ ବ୍ୟତୀତ ଆମ ଘରେ ମୋର ବାପା ମାଆ ଦାଦା ଖୁଡ଼ି ସବୁ ବଗିଚା କାମରେ ନିୟୋଜିତ ହୋଇଥାନ୍ତି ସମସ୍ତେ ମୋତେ ମଧ୍ୟ ବଗିଚା କାମରେ ସହାୟ କରିଥାନ୍ତି ସେମାନେ ମଧ୍ୟ ଯେତିକ ଖୁସି ହୋଇଥାନ୍ତି ମୁଁ ମଧ୍ୟ ସେତିକ ଖୁସି ହୋଇଥାଏ ବଗିଚା କାମ କରି ଉଭୟ ପରିବାର ମିଶି କରିବା ସହିତ ବଗିଚାର ଭଲ ଧ୍ୟାନ ରଖିବାଦ୍ୱାରା ଗଛଗୁଡ଼ିକୁ ଭଲ ରହୁଛି